ହଁ ଆଜ୍ଞା ମୁଁ ହେଲି ପାଠ ପଢ଼ିବା ପିଲା ମୁଁ ପାଠ ପଢ଼ିବା ସହିତ ସମୟ ସମୟ ଚିତ୍ର ବି ଆଙ୍କେ ଆଉ ଏବଂ ଭଲ ଚିତ୍ର ବି ଆଙ୍କେ ମୁଁ ଯେତେବେଳେ ଗୋଟିଏ ଥର ଫଳ ଫୁଲ ବହୁତ ଛୋଟ ଛୋଟ ଚିତ୍ର ଆଙ୍କେ କିନ୍ତୁ ଗୋଟିଏ ଥର ଚିତ୍ର ଆଙ୍କୁ ଆଙ୍କୁ ଗୋଟିଏ ଭଲ ଚିତ୍ର ଆଙ୍କିଥିଲି ଯେଉଁଥିରେ ଗୋଟେ ଗଉଡ଼ ପିଲା ଥିଲା ଗଉଡ଼ ପିଲା ସହିତ ତାର ଛୋଟ ବଡ଼ ଗାଈ ଥିଲେ ତାର ହାତରେ ବଂଶୀ ଧରିଥିଲା ଠେକା ବାନ୍ଧି ଥିଲା ପାଖରେ ଗୋଟେ ଝରଣା ଗୋଟେ ପାଖରେ ଗୋଟେ ଝରଣା ବହିଯାଉଥିଲା ଗୋଟେ ପଥର ଉପରେ ବସିଥିଲା ଏବଂ ସେଇ ଚିତ୍ରଟି ପୁରା ପ୍ରାକୃତିକ ପରି ଦିଶୁଥିଲା ବହୁତ ଭଲ ହେଇଥିଲା ସୁନ୍ଦର ଦେଖାଯାଉଥିଲା ପ୍ରାକୃତିକ ଦୃଶ୍ୟ ତା ଦେହରେ ଝଲସି ଉଠୁଥିଲା ଏହି ଚିତ୍ରକୁ ଦେଖି ସମସ୍ତେ ବହୁତ ପ୍ରଶଂସା କରିଥିଲେ ସମସ୍ତଙ୍କର ବହୁତ ପସନ୍ଦ ଆସିଥିଲା ହଁ ସେଇ ବାପା ମାଆ ଦେଖିକି କହିଲେ ଯଦି ଚିତ୍ର ଆଙ୍କୁୁଛୁ ତାହେଲେ ଭଲ ଜିନିଷ ଚିତ୍ର ଆଙ୍କିବା କିଛି ଖରାପ ଜିନିଷ ନୁହେଁ ଏହା ବିି ଗୋଟେ କଳା ଯେଉଁଟା ରହିବା ଦରକାର ସମସ୍ତଙ୍କୁ ଆସିବା ଦରକାର ସେବେ ଠାରୁ ମୋତେ ବହୁତ ଖୁସି ଲାଗିଲା ମୁଁ ତା ପର ଠାରୁ ଛୋଟ ବଡ଼ ଚିତ୍ର ଆଙ୍କେ ସେଇ ଚିତ୍ରକୁ ଦେଖି ଆମ ଗାଁ ସ୍କୁଲର ଶିକ୍ଷକ କହିଲେ ଯେ ଏମିତି ଆଉ ଗୋଟେ ବଡ଼ ଚିତ୍ର ଆଙ୍କିଦିଏ ଯେଉଁଟାକି ରଖିଲେ ପିଲାମାନଙ୍କୁ ଖୁସି ଲାଗିବ ଯେଉଁଟାକି ସେମାନେ ଦେଖିକି ଖୁସି ହେବେ ତା ପର ଠାରୁ ମୁଁ ଯେତେବେଳେ ମୁଁ ଯେଉଁଠି ପଢ଼ିଛି ମୋ ଗୁରୁଜୀ ଗୁରୁମା ବି କୁହନ୍ତି ଏମିତି ଚିତ୍ର ଆଉ ଆଙ୍କ ମୁଁ ବି ଚିତ୍ର ଆଙ୍କିକି ଦେଇଛି ସେମାନଙ୍କୁ ଆଉ ଛୋଟ ଛୋଟ ପିଲାମାନେ ଯେଉଁମାନେ ଆସନ୍ତି ସେମାନଙ୍କୁ ବି ମୁଁ ବହୁତ ଚିତ୍ର ଆଙ୍କିକି ଦେଇଛି ସେ ପର ଠାରୁ ମୋତେ ବହୁତ ଖୁସି ଲାଗେ ଯେ ମୁଁ ଏମିତି ଚିତ୍ର ଆଙ୍କି ପାରୁଛି ମୁଁ ସେମିତି ଚିତ୍ର ବହୁତ ଆଙ୍କେ ଏବେ ବି ଆଙ୍କୁୁଛି ଏବଂ ମୋ ବାପା ମାଆ ବହୁତ ଖୁସି ଏଇସବୁ ଜିନିଷକୁ ନେଇକରି ମୋର ପରିବାର ବନ୍ଧୁ ଏମାନେ ଏଇ ଜିନିଷକୁ ନେଇକରି ମୋର ବହୁତ ଖୁସି ଯେ ମୁଁ ବହୁତ ଭଲ ଚିତ୍ର ଆଙ୍କି ପାରୁଛି ସେଇ ସେହି ଚିତ୍ରଟି ସେହି ଚିତ୍ରଟି ମୋ ହାତରୁ ଆଙ୍କୁ ଆଙ୍କୁ ଗୋଟିଏ ବହୁତ ଭଲ ଚିତ୍ର ଆଙ୍କି ହୋଇଯାଇଥିଲା ଯେଉଁଟାକି ମୋତେ ଗର୍ବ ଅନୁଭବକୁ ହେଉଛି ମୁଁ ସେ ଚିତ୍ର ପାଇଁକା ଏବଂ ଏବଂ ମୋ ପଞ୍ଚାୟତରେ ବି ମୋ ଭଲ ଚିତ୍ର ଆଙ୍କେ ମୁଁ ସେ ଚିତ୍ର ପ୍ରାଇଜ୍ ବି ପ୍ରାଇଜ୍ ମୁଁ ସେଇ ଚିତ୍ର ପାଇଁକା ମୁଁ ବହୁତ